ନମସ୍କାର ମୁଁ କୁନ୍ତଳା ସିଂ ଆଜି ଆମ ଗ୍ରାମରେ ଥିବା କୃଷକଙ୍କ ବିଷୟରେ କିଛି କହିବାକୁ ଚାହୁଁଛି ପ୍ରଥମତଃ ମୁଁ ମୟୂରଭଞ୍ଜରୁ ତେଣୁ ମୁଁ ଚାଷ ଉପରେ ବେଶୀ ଗୁରୁତ୍ୱ ଦେଉଛି ଚାଷ ନହେଲେ ଜୀବନଯାପନ କରିବା ବହୁତ କଷ୍ଟକର ଚାଷରୁ ହିଁ ଆମେ ଚାଷ କରି ଯେଉଁ ଦି ପଇସା ବ୍ୟବସାୟ କରିକି ପାଉ ସେଥିରୁ ହିଁ ଆମର ଘର ଚଳେ ଓ ବିଭିନ୍ନ ପ୍ରକାର ଆମେ ଚାଷ କରୁ ଯେଉଁ ଚାଷ ମାଧ୍ୟମରେ ଆମେ ସେଇ ଜମିରେ ବିଭିନ୍ନ ପ୍ରକାର ଚାଷ କରୁ ଧାନ ଗହମ ଏମିତିକି ପନିପରିବା ଆଉ ଡାଲି ଜାତୀୟ ଡାଲି ଜାତୀୟ ଚାଷ କରୁ ସବୁ ପ୍ରକାର ଚାଷ କରୁ ତା'ପରେ ରହିଲା ଆମର ଚାଷ ପାଇଁ ବି ଏବେ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଂସ୍ଥା ରହିଛି ଯେଉଁଥିରୁ ଆମେ ଲୋନ୍ ମାଧ୍ୟମରେ ଟଙ୍କା ଆଣି ମଧ୍ୟ ଚାଷ କରୁଛୁ ତା'ପରେ ରହିଲା ପଶୁପକ୍ଷୀ ପଶୁ ପଶୁ ବି ଆମେ କହିଲେ ଗାଈ ଛେଳି ଆଉ ଏମିତିକି କୁକୁଡ଼ା ବିଭିନ୍ନ ପ୍ରକାର ଜୀବକୁ ଆଣି ଆମେ ତାଙ୍କୁ ଘରେ ମାନେ ଇଏ ଚାଷ କରୁ ଆଉ ଯଦି ତାଙ୍କ ପାଇଁ କିଛି ମେଡ଼ିସିନ୍ କିମ୍ବା ଖାଦ୍ୟର ଯୋଗାଣ ରୁହନ୍ତା ତେବେ କୌଣସି ଅସୁବିଧା ହୁଅନ୍ତା ନାହିଁ ଆଉ ରହିଲା ଆମର ଯଦି ତାଙ୍କ ପାଇଁ ଯେଉଁ ଆମେ ଧର ପଶୁ ଯେଉଁ କହିଲେ କି ଛେଳି ଆଉ କୁକୁଡ଼ା ଆଉ ରହିଲା ଆମର ଏ ଗୋରୁ ଗାଈ ସେମାନଙ୍କୁ ଯଦି ଆମେ ବିକିବା ପାଇଁ ଗୋଟିଏ ମାର୍କେଟ୍ ତିଆରି ହୁଅନ୍ତା ତେବେ ଚାଷୀମାନଙ୍କୁ କଷ୍ଟ ଲାଗନ୍ତାନି ନିଜର ଯେଉଁ ଚାଷ କରିଥାନ୍ତି ଯେଉଁ ଧାନ କିମ୍ବା ପନିପରିବା ଏସବୁକୁ ସେମାନେ ବିକି ପାରନ୍ତେ ଏତିକି କହୁଛି ନମସ୍କାର